ଆପଣ ଆପଣ ଗୋଟେ କାମ୍ କରନ୍ତୁ ଆପଣ ବେଙ୍ଗଲୋର ଆସନ୍ତୁ ସେଠି ସେଠି ଆମର ଓଡ଼ିଆ ଲୋକମାନେ ରହୁଛନ୍ତି

ସେଠି ଗଲେ ଖାଲି ବେପାର ପାଇଁ ସବୁ ଯାହା ଲାଗିବ ମୁଁ ସୁବିଧା ଆପଣଙ୍କୁ ଯୋଗେଇ ପାରିବି